ଆମ ଅଞ୍ଚଳରେ ବିଭିନ୍ନପ୍ରକାରର ପର୍ବ ପର୍ବାଣି କରାଯାଏ ଯେମିତିକି ବାର ବର୍ଷରେ ତେର ପର୍ବ ହୁଏ ଆମ ଅଞ୍ଚଳରେ ମଧ୍ୟ କେତେକ ପର୍ବପର୍ବାଣି ବହୁତ ସୁନ୍ଦର ଭାବରେ ପାଳନ କରାଯାଏ ଏହାର ସାଂସ୍କୃତିକ ମହତ୍ଵ ମଧ୍ୟ ବହୁତ ପରିମାଣରେ ରହିଛିି ଯେମିତିକି ହୋଲି ହୋଲି ଦିନ ସବୁ ଗାଁ ଲୋକ ମିଶି ବହୁତ ସୁନ୍ଦର ଭାବରେ ଖେଳିଥାନ୍ତି ଗାଁରେ ଦହି ହାଣ୍ଡି ମଧ୍ୟ ଭଙ୍ଗାଯାଇଥାଏ ଯେମିତିକି ଦୀପାବଳି ଦୀପାବଳିରେ ଯେମିତିକି ଆମର ପ୍ରଭୁ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଯାଇ ନିଜ ଗୃହକୁ ଫେରିଥିଲେ ସେହି ଖୁସିରେ ଆମ ଅଞ୍ଚଳର ସବୁ ଗ୍ରାମବାସୀ ବହୁତ ସୁନ୍ଦର ଭାବରେ ଦୀପ ଦୀପ ଦୀପ ଧୂପ ଜାଳି ଆନନ୍ଦମୟରେ ଦୀପାବଳି ମଧ୍ୟ ପାଳନ କରିଥାନ୍ତି ଓ ଆମର ଅଞ୍ଚଳରେ ଚଇତି ପର୍ବ ବିଭିନ୍ନ ସୁନ୍ଦର ସୁନ୍ଦର ପର୍ବପ୍ରବାଣି କରାଯାଏ ଓ ଦୁର୍ଗାପୂଜା ମଧ୍ୟ କରାଯାଏ ଯେମିତିକି ଆମର ବ୍ଲକ୍ରେ ବୈପାରିଡ଼ା ଦୁର୍ଗାପୂଜାରେ ରାବଣ ପୋଡ଼ି ହୋଇ ବହୁତ ସୁନ୍ଦର ଭାବରେ ପାଳନ କରାଯାଇଥାଏ